ହଁ ଆମ ଅଞ୍ଚଳରେ ଡାକ୍ତରଖାନାର ଭଲ ଉନ୍ନତି ହେଇଛି ଭଲ ଡକ୍ଟର ଭଲ ହସ୍ପିଟାଲ୍ଟେ ବନିଛିି ପୁରା ଚକାଚକ ଅଛି କମ୍ପୁଟର କମ୍ପୁଟର ରୁମ୍ ଲ୍ୟାବ୍ ରୁମ୍ ସବୁ କିିଛି ବଢ଼ିଆ ଅଛି ସଫା ସୁତୁରା ଅଛି ବଢ଼ିଆ ବଢ଼ିଆ ଡକ୍ଟରମାନେ ଅଛନ୍ତି ବଢ଼ିଆ ଟ୍ରିଟମେଣ୍ଟ ହେଉଛି ଆଉ ବୈଷୟିକ ଉନ୍ନତି ଅନ୍ତର୍ଭୁକ୍ତ ହୋଇଛିି ଆମ ହସ୍ପିଟାଲ୍ରେ ଏୟା ଅଛି ଏଠିକାର ହସ୍ପିଟାଲ୍ଟା ଟେକ୍ନୋ ଟେକ୍ନୋଲୋଜି ହଉଛି ମାନ ଟେକ୍ନିସିଆନ୍ମାନେ ଅଛନ୍ତି ଯେଉଁଟା ଡାଉଟ୍ ଲାଗୁଛିି ମାନେ ଆମେ ଭିଡ଼ିଓ କଲ୍ରେ ବି ଡକ୍ଟ ଡକ୍ଟରଙ୍କ ସହିତ କଥା ହେଇ ପାରୁଛୁ କିଛି ପ୍ରୋବ୍ଲେମ୍ ହେଲେ କହିପାରୁଛୁ ଟି ଭି ହଉ କି ଯାହା ବିି ହଉ ଆମେ ଭିଡ଼ିଓ କଲ୍ କରିକି ଡକ୍ଟର ସହିତ ସିଧା ସମ୍ପର୍କ କରିପାରୁଛୁ ରିସ ରିସର୍ଚ ଲ୍ୟାବ୍ ବି ଅଛି ରିସର୍ଚ ଲ୍ୟାବ୍ରେ ମାନେ ଆମର ବ୍ଲଡ଼୍ ଟେଷ୍ଟ ୟୁରିନ ଟେଷ୍ଟ ଏଗୁଡ଼ାକ ରିସର୍ଚ ଲ୍ୟାବ୍ ଗୁଡ଼ାକରେ ହୁଏ ରିସର୍ଚ ହୁଏ ଆଉ ଯେଉଁଟା ଏଇଟା ହେଇ ପାରେନି ସେଇଟା ମୁମ୍ବାଇ ଦିଲ୍ଲୀ ଯାଏ ସ୍କାନିଙ୍ଗ ଆମର ହେଡ଼ ସ୍କାନିଙ୍ଗ ହାର୍ଟ ସ୍କାନିଂ ତା'ପରେ ପୁରା ଆମ ପାର୍ଟଟା ମାନେ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ସବୁ ସ୍କାନିଂ କି ସୁବିଧା ଅଛି ବଢ଼ିଆ ଇ ସିି ଜି ଇ ସି ଜି ବି ହେଉଛି ଭଲ ବି ଆଧୁରୁ ସଜିତ କୋଟିର ବି ସୁବିଧା ଆସିଛି ସର୍ଜିକାଲ୍ ସର୍ଜିକାଲ୍ ବି ହେଉଛି ମାନେ ସର୍ଜରୀରେ ମନେକର ଜଣଙ୍କର ହାତ ଭାଙ୍ଗି ଗଲା ଗୋଡ଼ ଭାଙ୍ଗି ଗଲା ମାନେ ସେଠି ଅଲଗା ମାଂସ ଆଣିକି ଲଗଉଛନ୍ତି ଲଘୁ ସର୍ଜରୀ କରୁଛନ୍ତି ଯଦି ଏଇଠି ସର୍ଜରୀ ନ ଆମ କରିବାରେ ମାନେ ତାକୁ ବାହାରକୁ ପଠଉଛନ୍ତି ଯଦି ଛତିଶଗଡ଼ ରାୟପୁର ବିଶାଖାପଟନମ ଗୁଡ଼ା ପଠଉଛନ୍ତି